ହଁ ରମେଶ ବାବୁ କହୁଥିଲେ ତ ଏଇଟା ତାରିଣୀ ମୋବାଇଲ୍ ତ ହଁ ମୋର ଗୋଟେ ମୋବାଇଲ୍ କିଣିବାର ଥିଲା ତ ସେଥିପାଇଁ ଫୋନ୍ କରିଥିଲି ଆପଣଙ୍କ ପାଖରେ କେଉଁ କେଉଁ କମ୍ପାନୀର ସବୁ ମୋବାଇଲ୍ ଅଛି କେତେ ଟଙ୍କାରୁ ଆରମ୍ଭ ହେଉଛି ଆଉ କେତେ ଟଙ୍କା ଯାଏଁ ଅଛି କହିଲେ ମୋର ଏଇ ମୋର ଏଇ ପୁରୁଣା ମୋବାଇଲ୍ଟା ଆପଣଙ୍କର ସେଇଠୁ ନେଇଥିଲି ସେଇ ଏମ୍ଆଇର କ'ଣ ଏଇଟା ୱାଇ କ'ଣ ଗୋଟେ ଥିଲା ଆଉ ମାନେ ନାହିଁ ହୋଇଗଲାଣି ଚାରି ପାଞ୍ଚ ବର୍ଷ ଏବେ ଟିକିଏ ଟିକିଏ ସ୍ଲୋ ହେଉଛି ଆଉ ଚାଲୁନି ଠିକ୍ ଠାକ୍ ଭାବୁଥିଲି ଆଉ ଗୋଟେ ନୂଆଟେ କିଣିବି ଏବେ କ'ଣ ସେଇ ଏମ୍ ଆଇ ନେଲେ ଭଲ ହେବ ନା ଆଉ କ'ଣ ଅଲଗା ନେବା କହୁନାହାନ୍ତି ଟିକିଏ ସେତେବେଳେ ଆଉ ଦରକାର ନଥିଲା ତ ଅଣିନଥିଲି ଏବେ ଯେଉଁ ଦରକାର ପଡ଼ିଲା ସେତିପାଇଁ ଟିକିଏ ଖୋଜା ପଡ଼ିଛି ଆଉ ଏଇପରା ଆଉ କିଛି କମ୍ ହୋଇପାରିବନି ମୋର ଟିକିଏ କ୍ୟାମେରାଟା ଠିକ୍ ଥିବ ଆଉ ଚାଲିଲା ବେଳକୁ ଯେମିତି ଧୀରେ ହେବନି ଟିକିଏ ଠିକ୍ ଠାକ୍ ଚାଲୁଥିବ ଆଉ ଏଇ ପିଲାମାନେ ଯାହା ଟିକିଏ କ'ଣ ଖେଳ ଫେଳ ଗେମ୍ ଫେମ୍ ଖେଳିବେ ଇଏ କରିବେ ଆଉ ସେଇୟା ଦେଖିକି ଆଉ ଏବେ କ'ଣ ଫାଇଭ୍ ଜୀ ଆସିଲାଣି ପରା ସେଇ ଫାଇଭ୍ ଜୀକୁ ଦେଖିକି ଗୋଟେ ଦେବେ ଆଉ ଯାହା ଦେବେ ଟିକିଏ ଦେଖିକି ଆଉ ଆଚ୍ଛା ଆଉ କ୍ୟାମେରା କେମିତି କ'ଣ ଆସିବ ନାଇଁ ନାଇଁ ତାଠୁ ଟିକିଏ କମ୍ରେ କହୁନାହାନ୍ତି ସେଇ ଅଠରରୁ କୋଡ଼ିଏ ଭିତରେ କ'ଣ ହେବ କୁହନ୍ତୁ ଆଉ ରିଅଲ୍ମି ତ ତା'ର ଯାହାବି ଖରାପ ହେଲେ ଯାହା ହେଲେ ସର୍ଭିସ୍ ତ ଭୁବନେଶ୍ୱର ହିଁ ଯିବାକୁ ପଡ଼ିବ ନା ଆଉ ଆମର ତ ଏଇ ପାଖାପାଖି ଅଞ୍ଚଳରେ କିଛି ନାହିଁ ଫୋନ୍ ସବୁ ଲୋକ ନେଇଛନ୍ତି କେମତି କ'ଣ ଚାଲିଛି କ'ଣ କିଛି କହିଛନ୍ତି ନାଁ କିଛି ଜାଣି ନାହାନ୍ତି ଆପଣ ସେ ବିଷୟରେ ଆଚ୍ଛା ଆଚ୍ଛା ସେଇଠି ଖୋଲିଯାଇଛି ଆଉ ତା'ହେଲେ ତ ବହୁତ ବଢ଼ିଆ ହେଲା ତା'ପରେ ଆପଣ ତ କହୁଛନ୍ତି ଏଇ ମୋବାଇଲ୍ଟା ବହୁତ ସଂଖ୍ୟାରେ ବିକ୍ରି ହେଉଛି ଲୋକମାନଙ୍କର ମତାମତ କ'ଣ କେମିତି ଅଛି ମାନେ ଭଲ ଚାଲିଛି ନା କିଛି ଦିନ ଗଲା ପରେ କ'ଣ କିଛି ଅସୁବିଧା ଦେଖାଉଛି ଠିକ୍ ଅଛି ଏଇଟା କେତେ ଛଅ ଜି ବି ରାମ୍ ନା ଆଉ କ୍ୟାମେରା କେତେ କହିଲେ ଆଚ୍ଛା ଠିକ୍ ଅଛି ଆଉ କାଲି ଦୋକାନରେ କେତେବେଳେ ରହୁଛନ୍ତି ଆପଣ ଠିକ୍ ଅଛି ନାଇଁ ଆପଣ ଟିକିଏ ରହିଲେ ଭଲ ହୋଇଥାନ୍ତା ଆଉ ହଉ ମୁଁ କାଲି ଫୋନ୍ କରିକି ଯିବି ଆଉ ହଉ ଧନ୍ୟବାଦ